ମୋତେ ପଢ଼୍ବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ଆର୍ ମୁଇଁ ମୋତେ ବହୁତ୍ସାରା ବୁକ୍ ପଢ଼୍ବାର୍ ଲାଗି ଭଲ୍ ଲାଗ୍ସି ଯାଏସି ବହୁତ୍ ସାରା ବୁକ୍ ପଢ଼୍ସିଁ ଆର୍ ମୋତେ ମୋତେ ଡ଼୍ରେସ୍ ପିନ୍ଧ୍ବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ଆଉ ବହତ୍ ସାରା ବହୁତ୍ ସାରା ଯାଗାକେ ଯିବାର୍ ଲାଗି ଭଲ୍ ଲାଗ୍ସି ଆଉ ବହୁତ୍ ଜିନିଷ୍ କର୍ବାର୍ ଲାଗି ମନ୍ ଲାଗ୍ସି ଆଗ୍କେ କେନ୍ତା ଭଲ୍ କର୍ମି ହେନ୍ତା ମୁଇଁ ଭାବୁଛେଁ ଇ ଆଗ୍କେ କେନ୍ ଜବ୍ଟେ କରି କରି ସେଟା ଆଗ୍କେ ବଢ଼୍ମି ବୋଲି ମୁଇଁ ଭାବୁଛେଁ ଆରୁ ମୁଇଁ ହଉଛେଁ ଗୁଟେ ଛାତ୍ରୀ ଆରୁ ମୁଇଁ ପଢ଼ୁଛେଁ ହେନ୍ତି ପ୍ଲସ୍ ଥ୍ରି ସେକେଣ୍ଡ୍ ଇୟର୍ ଆରୁ ମୋତେ ପଢ଼ବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ମୁଇଁ କଲେଜ୍ ଯାଏସି କଲେଜ୍ନୁ ଆସି କୋଚିଙ୍ଗ୍ ଯାଏସି ଆର୍ ମୁଇଁ ଇହା ଚିନି ପଢ଼ୁଛେଁ ଆର୍ ମୋତେ ଡ଼୍ରଇଂ କର୍ବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ଆଉ ଆର୍ଟ୍ ଆଣ୍ଡ୍ କ୍ରାଫ୍ଟ୍ କର୍ବାର୍ ଲାଗି ବହୁତ୍ ଭଲ୍ ଲାଗ୍ସି ଆର୍ ମୁଇଁ ମୁଇଁ ଯେନ୍ତା ଚେଷ୍ଟା ମୁଇଁ ଚେଷ୍ଟା କରୁଛେଁ କି ଆର୍ଟ୍ ଆଉ କ୍ରାଫ୍ଟ୍ ଯେନ୍ତା ସବ୍କୁ ଶିଖେଇପାର୍ମି ସବ୍କୁ ଭଲ୍ସେ ସବୁ ଜାନ୍ବେ ସେଟା ଚେଷ୍ଟା କରୁଛି